ଆମର ଏହି ଅଞ୍ଚଳରେ ଘଟୁଥିବା ଅବରାଧ ଦାରିଦ୍ର୍ୟ ମାନେ ଯେମିତିକି ସେମାନେ ବେକାରୀ ହେଉ ଯାଇଛନ୍ତି ଯେହେତୁ ସେମାନଙ୍କୁ ପାଠ ନ ପଢ଼ି କିଛି ନ କରି ନିଜ ନିଜ ଚାଷ ଜମିରେ କାମ କରିଛନ୍ତି ସେମାନେ ଦାରିଦ୍ର ମତଲବ ଯେମିତିକି ସେ ବେକାରୀ ହୋଇ ରହିଛନ୍ତି ଘରେ ଘରେ ଆଉ ବେକାରୀ ଯେମିତିକି ଲୋକମାନେ ବଡ଼ ବଡ଼ ଲୋକମାନେ ଯେମିତିକି କାମ ନ କରି ଘରେ ରହିଛନ୍ତି ସେମାନେ ବେକାରୀ ନିରକ୍ଷରତା ଯେମିତିକି ଲୋକମାନେ ପାଠ ପଢ଼ି ବି ନିରକ୍ଷରତା ହୋଇଯାଇଛନ୍ତି ସେମାନେ ବାହାର ରାଜ୍ୟକୁ କାମ କରିଯାଇଛନ୍ତି ମାନସିକତା ହିସାବରେ ସେ ଯେମିତିକି ରହିଛନ୍ତି ଲୋକମାନେ ତା'ର କିଛୁ ଆଶା ପାଶା ନାହିଁ ବିକୃତ ରହିବି ଲୋକମାନେ ଘରେ ରହିଲେ କିଛି କାମ କରୁନାହାନ୍ତି ଏହା ହେଉଛି ବେକାରୀ ସଂଖ୍ୟା ବହୁତ ବଢ଼ିଯାଇଛି ଆମ ଅଞ୍ଚଳରେ